ସନ୍ତରଣ କରିବା ପୋଖରୀରେ ଏହା ଏକ ବହୁତ ଭଲ କାର୍ଯ୍ୟ ଅଟେ ଏହା ଦେହ ପାଇଁ ବହୁତ ଭଲ ଏହା କରିବା ଦ୍ୱାରା ଦେହ ମଧ୍ୟ ବା ଆମର ରକ୍ତଜନିତ ରୋଗ ସମସ୍ୟା ଦୂର ହୋଇଥାଏ ଏହା କରିବା ପାଇଁ ଆମକୁ ସୁଇମିଂ ପୋଷାକ ଏବଂ ଟୋପି ଗଗଲ୍ସ ଏହିସବୁ ପିନ୍ଧିକି କରିବା ନିହାତି ଜରୁରୀ କାରଣ ପୋଖରୀ ବା ବନ୍ଦରେ ପଥର କ'ଣ କଣ ଏମିତି ଖରାପ ଦ୍ରବ୍ୟ ବା ବସ୍ତୁ ଗୁଡ଼ାକ ପଡ଼ି ବି ଥାଇପାରେ ତା' ଦ୍ଵାରା ଆମ ଶରୀରକୁ ଆଘାତ ବି ହୋଇପାରେ ଏଣୁକରି ଆମେ ସୁଇମିଂ ପୋଷାକ ଟୋପି ବା ଗଗଲ୍ସ ଏହିସବୁ ଆମେ ଉପଯୋଗ ବା ବ୍ୟବହାର କରିବା ଦ୍ୱାରା ଆମ ଶରୀର ମଧ୍ୟ ପୁରା ସୁରକ୍ଷିତ ରହିବା ଦ୍ୱାରା ଆମର ଶରୀରରେ ରକ୍ତପ୍ରବାହିତ ବି ଭଲରେ ହୋଇଥାଏ ଏବଂ ଶରୀର ବି ବହୁତ ଭଲରେ ରହିଥାଏ ଆମେ ଆମ ସାଙ୍ଗସାଥିମାନଙ୍କ ସହିତ ସବୁବେଳେ ଆମେ ବନ୍ଧ ବା ପୋଖରୀରେ ଯାଇକରି ଆମେ ସୁଇମିଂ କରିଥାଉ ଏହା ଦ୍ୱାରା ଆମେ ସବୁ ସବୁ ଟାଇମ୍ରେ ଆମେ ବହୁତ ଭଲ ବା ଫିଟ୍ରେ ଆମର ଶରୀର ପୁରା ସୁସ୍ଥ ସବଳ ହୋଇକରି ରହିଥାଏ